ମୋର ଗୀତ ବହୁତ ପସନ୍ଦ ଛୋଟବେଳୁ ମୋର ଗୀତ ବହୁତ ଭଲ ହୁଏ ଗୀତ ଗାଇବାକୁ ମଧ୍ୟ ଭଲଲାଗେ ଘରେ ଥିବା ଟାଇମ୍ରେ ସବୁବେଳେ ମୋତେ ଘରେ କହନ୍ତି ଗୀତ ଗାଉନାହୁଁ କ'ଣ ପାଇଁ କୌଣସି ଭାଗ ନେଉନାହୁଁ କ'ଣ ପାଇଁ ଏସବୁ ବାବା ମା' ସବୁ କହନ୍ତି କିନ୍ତୁ ମୁଁ ଆଜି ପର୍ଯ୍ୟନ୍ତ କୌଣସି ମୋର ଗୀତ କାର୍ଯ୍ୟକ୍ରମରେ ମୁଁ ଭାଗ ନେଇନାହିଁ କିନ୍ତୁ ଭାବୁଛି ଆଗକୁ ଗୀତ କାର୍ଯ୍ୟକ୍ରମରେ ମୁଁ ଭାଗ ନେବି ଯେଉଁଥିପାଇଁକି ମୁଁ ବହୁତ ଦୁଃଖିତ ଏତେ ଗୀତ ଭଲ ହେବା ସତ୍ତ୍ୱେ ବି ମୁଁ ସେ ଜାଗାରେ ରହି ପାରୁନାହିଁ ଗୀତ ଗାଇ ପାରୁନାହିଁ ସେଥିପାଇଁ ମୁଁ ବହୁତ ଦୁଃଖିତ ଅନୁଭବ କରୁଛି